ଗଳା ଯନ୍ତ୍ରଣା ଦୂର କରିବା ପାଇଁ କିଛି ଘରୋଇ ଉପଚାର ମାନେ ପ୍ରଥମେ ଗରମ ପାଣି କରିଦବା ତାପରେ ସେଥିରେ କିଛି ଲୁଣ ପକାଇବା ଲୁଣ ପକାଇ ସାରିଲାପରେ ତାକୁ ପାଟିରେ ପାଟିରେ କିଛି ସମୟ ରଖିବା ପାଣିକି ପାଣିକି ଗଳା ପର୍ଯ୍ୟନ୍ତ ନେଇ ପୁଣି ବାହାରକୁ ଛାଡ଼ିବା ଗଳାରେ ଯେଉଁ କେ ଜୀବାଣୁ ଗୁଡ଼ିକ ଥିବେ ସେଇ ଜୀବାଣୁ ଗୁଡ଼ିକ ମରିଯିବେ ଆଉ ଗଳାଟି ସମ୍ପୂର୍ଣ ରୂପେ ଭଲ ହୋଇଯିବ କିଛି ସମୟ ମଧ୍ୟରେ